ହଁ ମୁଁ ବଗିଚା କାମ କରୁଥିବା ଲୋକମାନଙ୍କୁ କୌଣସି ପ୍ରକାରର ଟିପ୍ସ୍ ଅଂଶୀଦାର କରିପାରେ ପ୍ରଥମେ ତ ବାଡ଼ ଦେବାକୁ ପଡ଼ିଥାଏ ବାଡ଼ ଦେଇ ସରଲା ପରେ ଗାତ ଖୋଳାଯାଏ ଗାତ ଖୋଳିଲା ପରେ ଗୋବର ଖତ ପକାଯାଏ ଗୋବର ଖତ ପକାଇ ସରିଲା ପରେ ଫୁଲ ଗଛ ଲଗାଯାଏ ଫୁଲ ଗଛ ଲଗାଇ ସାରିଲା ପରେ ତାର ଯତ୍ନ ବହୁତ ନେବା ପାଇଁ ହେଇଥାଏ ଗଛ ଭଲ ଭାବରେ ହେବାକୁ ହେଲେ ନିୟମିତ ଆମେ ପାଣି ଦେଇଥାଉ ସାର ମଧ୍ୟ ବେଳେବେଳେ ପକାଇଥାଉ ଯେହେତୁ ପାଣି ସାର ଅଭାବ ନହେଲେ ଫୁଲ ଗଛ ବହୁତ ସୁନ୍ଦର ଆକାରରେ ହେଇ ବହୁତ ସୁନ୍ଦର ଭାବରେ ଫୁଲ ଫୁଟିଥାଏ